ଏମିତିରେ ବି ଆମ ଗାଁରେ ଲୋକୋମାନେ ବହୁତ କାମ କରିଥାନ୍ତି ଏବଂ ବିଭିନ୍ନ ପ୍ରକାର କାମ କରୁଥିବା ସମୟରେ କୌଣସି ପ୍ରକାରରେ ସାପ କାମୁଡ଼ି ଦେଲେ ଆମେ ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲ୍କୁ ନେଇଯାଇଥାଉ ତାହା ସହିତ ଘରେ ଯେଉଁ ସମୟରେ କାମୁଡ଼ି ଦେଇଥାଏ ଆମେ ତାଙ୍କୁ ଗୋଡ଼କୁ ଏକ ଗାମୁଛାରେ ଟାଇଟ୍ କରି ବାନ୍ଧିଥାଉ ଏବଂ କାମୁଡ଼ିଥିବା ସ୍ଥାନରେ ଟିକିଏ ବ୍ଲେଡ଼୍ରେ କିମ୍ବା କୌଣସି କୌଣସି ଧାରରେ ଟିକିଏ କାଟିଲେ ସେଗୁଡ଼ିକୁ ବ୍ଲଡ଼୍ଗୁଡ଼ିକୁ ବାହାରି ଯାଇଥାଏ ଏବଂ ବିଷଗୁଡ଼ିକୁ ବାହାରିଥାଏ ଅଳ୍ପ ମାତ୍ରାରେ ତାହା ପରେ ଆମେ ତାଙ୍କୁ ଡାକ୍ତର ପାଖକୁ ନେଇଯାଇଥାଉ ଏବଂ ଡାକ୍ତରଖାନାରେ ଟ୍ରିଟ୍ମେଣ୍ଟ ମଧ୍ୟ ହୋଇଥାଏ